ହଁ ଭାଇ ସମଲେଶ୍ଵରୀ ମନ୍ଦିର କେ ହଁ ଯେ ଭାଇ ଦେଖୁନ୍ ଆପଣ ତେଲ ପକଉଛନ୍ତି ଟିକେ ତେଲ ପକେଇ ପୁକା ସାରୁନ୍ ତାପରେ ସମଲେଶ୍ୱରୀ ମନ୍ଦିର୍କେ ଯିବାର ଲାଗି କହିବ ଦେଖୁଛ ଆଜିକାଲି ସବୁ ପେଟ୍ରୋଲ୍ ପମ୍ପ୍ରେ ମୋବାଇଲ୍ରେ କଥା ହବାର ମନା ଅଛେ ସିଗ୍ରେଟ୍ ଟାଣିବାର ବି ମନା ଅଛେ ତୁମେ ତ ଯାନିଛ ଆର ପଚାରୁଛ କେମିତି ଟିକେ ଭର୍ତ୍ତି ଦେଇ ସାର ଆରମ୍ରେ ମୁଁ କହିବିନି ଯିବ ହେଲା ହଉ ଠିକ୍ ଅଛି ଦେଖ ଯେନ୍ ଇମିଡ଼େଟ୍ ବାହାର୍ବ ଆମର ପେଟ୍ରୋଲ୍ ଟାଙ୍କିରୁ ପୁରା ଯିବ ପୁରା ରାଇଟ୍ ସାଇଡ଼୍ରେ ଯେନ୍ତାକେ ରାସ୍ତା ଯେନ୍ ପଡ଼ିଛି ପୁରା ଯିବ ସୋନପୁର ଏ ମନମୁଣ୍ଡା ମନମୁଣ୍ଡାରୁ ସୋନପୁର ଯିବ ବ୍ରିଜ୍ ଦେଇକି ଯିବ ବ୍ରିଜ୍ ଦେଇକି ସାଇଲା ପରେ ଦୁଇ କିଲୋମିଟର କୁଞ୍ଜ ଢାବା ପଡ଼ବା ବୁଝିଲ କି ନାଇଁ କୁଞ୍ଜ ଢାବାରୁ ଯେନ୍ତା ରାଇଟ୍ ସାଇଡ଼୍ରେ ଯିବ ରାଇଟ୍ ସାଇଡ଼୍ରୁ ଗଲେ ନଳନି ଛକ୍କେ ଯିବ ନଳନି ଛକରୁ ଫେର୍ ଲେଫ୍ଟକେ ଯିବ ଲେଫ୍ଟରୁ ସିଧା ଅମ୍ବେଦକର ଛକ୍କେ ଯିବ ଆମ୍ବେଦକର ଛକ୍ରୁ ସିଧା ପଲାବ ପୁରା ଦୁଇ କିଲୋମିଟର ଗୁଟେ ଗାଁ ପଡ଼ବା ବାଇଗନ୍ ଜରି ପଡ଼ବା ବାଇଗନ୍ ଜରିକେ ଯିବ ଯେନ କା ସେନେ ପଚାରି ଦେବ ସେନେ ଗୁଟେ ସୋ ରୁମ୍ ଅଛେ ସେ ସୋ ରୁମ୍ର ସାମ୍ନାରେ ସେ ଗାଁ ଆସେ ସେନୁ ଆର ଦୁଇ ତିନ୍ କିଲୋମିଟର ପଡ଼ବା ସେଟା ଯିବ ସେନୁ ପୁରା ରାଇଟ୍ ସାଇଡ଼୍ରେ ସେଟା ଅଛି ବହୁତ ଲୋକ ବି ଯାଉଥିବେ କେତେ ଲୋକ ଗାଡ଼ି ଭଡ଼ା କରିକି ବି ଯାଉଛନ୍ ବାହାର ଦେଶରୁ ବି ଆସୁଛନ୍ ବହୁତ ଲୋକ ବି ପର୍ଯ୍ୟଟକ ଏଇ ଜାଗାରେ ବହୁତ ଡୋରି ବାନ୍ଧୁଛନ୍ ଲୋକ ବହୁତ ସବୁବେଳେ ଭିଡ଼ ହଉଛନ୍ ସେ ଜାଗାକେ ପହଞ୍ଚିଲେ ତମେ ପୁରା ଜାଣିପାରବ କି ଏଇ ଜାଗାକେ କ'ଣ ପାଇଁ ଆସିଲି ଲୋକ ତ ପିକନିକ୍ ସେଠି ଯାଉଛନ୍ କେତେ କିଲୋମିଟର ବୋଲେ ଆଠ୍ ଦଶ କିଲୋମିଟର ବାର କିଲୋମିଟର ଭିତରେ ହିଁ ହେବା ଅଧିକା ନାଇଁ ହୁଏ ଦଶ ବାର କିଲୋମିଟର ତୁମେ ଏଇନୁ ପାଞ୍ଚ ସାତ କିଲୋମିଟର ଗଲାପରେ ହଁ ପହେଲା ମନମୁଣ୍ଡା ଯିବ ମନମୁଣ୍ଡାରୁ ବ୍ରିଜ୍ ଡେଇଁବ ବ୍ରିଜ୍ ଡେବଲେ ଯାଇକି ହଁ ହେ ଚାର୍ ଛକିଆରୁ ପୁରା ବ୍ରିଜ୍ ଡେଇଁବ ବ୍ରିଜ୍ ଡେଗଲେ କିରି ସେପଟେ ଗଲେ କିରି ହାପ୍ ମିଟରରେ କୁଞ୍ଜ ଢାବା ପଡ଼ବା ଢାବାରୁ ଦୁଇଟା ରାସ୍ତା ଅଛି ଦୁଇଟା ରାସ୍ତାରୁ ତୁମେ ସେ ରାଇଟ୍ ପଟର ରାସ୍ତାଟା ଧର୍ବ ବୁଝିଲ ପୁରା ନଳନି ଛକ୍କେ ଯିବ ତାପରେ ଅମ୍ବେଦକର ଛକ୍କେ ଯିବ ବ୍ଲକ୍ ଛକ୍କେ ଯାଇକିରି ତମେ ସିଧା ପଲାଲେ ବାଇଗନ ଜରିକେ ଗଲେ ସେନେ ପଚାରି ଦେଲେ ଲୋକ ସବୁ କହି ଦେଉଛନ୍ ସେନେ ଅଛେ ହିରୋ ସୋ ରୁମ୍ ଅଛେ ଗୁଟେ ସେ ସାମ୍ନାକେ ଗଲେ ଲୁକ ପୁରା ଭିଡ଼ ଅଛନ୍ ସେନେ ସାମ୍ନାରେ ରାସ୍ତା ଅଛି ହେଲା ହୁଁ ହଁ ହଁ ହେଲେ ଲୁକ ବି ପୁରା ବହୁତ ଭିଡ଼ ହେସନ୍ ସବୁ ଲୁକ୍ ବି ଯାଉଛନ୍ ଆଉଛନ୍ ଗାଡ଼ି ବି ଭଡ଼ା କରିକିରି ଆଉଛନ୍ ଚାଲିକିରି ବି ଯାଉଛନ୍ ଲୋକ ହେନୁ ଆର କମ୍ ବାଟ ପୁରା ବୁଝିଲ କି ନାଇଁ ଜଗ୍ ଭଲ୍ ଲାଗ୍ବା ହେଲା ବହୁତ ଲୋକ ଆମେ ବି ଯାଇଥିନୁ ବହୁତ ବଢ଼ିଆ ଲାଗ୍ଲା ବୁଲାବୁଲି କରିବାର୍ ଲାଗି ଗୁଟେ ଝରଣା ଅଛେ ତା' ପଛେ ଯେନ୍ ଆମର ତେଲ ନଦୀଟା ଯାଇକି ତାର ଫଣୀରେ କିରି ହେଇଛେ ତା' ପଛେ ପାର୍କ୍ ଗୁଟେ ଅଛେ ଭଲ୍ ଲାଗୁଛେ ବୁଲାବୁଲି ଗଛ ବୁଛ ସବୁ ଅଛେ ତାପରେ ଦେଖ୍ବା ଲାଗି ବି ସୁନ୍ଦର ଲାଗୁଛି ବିଭିନ୍ନ ପ୍ରକାର ମାନେ ସେ ଜାଗାରେ ନିଜ୍କୁ ଟିକେ ଖୁସି ଲାଗୁଛେ ବସିବାର୍ ଲାଗି ବି ଭଲ ଲାଗୁଛେ ଲୁକ ତ ସବୁବେଳେ ଭିଡ଼ ପାଣି ଫାଣୀ ବି ସୁବିଧା ଅଛେ ଆର ଯେନ୍ତାକି ଯେନ୍ ଆମର ଭୁଗ ଯେନ୍ତା ଦେଉଛନ୍ତି ଖାଇବାର ଲାଗିକି ସୁବିଧା ଅଛି କିଛି ଅସୁବିଧା ନାଇଁ ସେ ଜାଗାରେ ସବୁ ଖାଇବା ପିଇବା ବି ମିଲୁଛେ ସବୁ ପ୍ରକାରର ବ୍ୟବସ୍ଥା ଅଛେ ପାଣି ବି ବ୍ୟବସ୍ଥା ଅଛେ କିଛି ଅସୁବିଧା ନାଇଁ ଛୁଆ ପିଲା ସବୁ ନେଇକିରି ବି ଯାଉଛନ୍ ଫ୍ୟାମିଲି ଵାଲେ ଆମେ ତ ଯାଇଥିନୁ ବୁଲିବୁଲା କିରି ଆସିଲୁ ହଁ ଭିଡ଼ କେତନି କେତେ ହଉଛନ୍ ବହୁତ ଲୁକ ଦୁରିଆ ଦୁରିଆରୁ ଆସୁଛନ ସବୁ ମାନସିକ ନେଇକିରି ସବୁ କାର୍ଯ୍ୟମାନେ ହେଉଛି ମାଆ ଆର୍ଶୀବାଦ ଦେଉଛନ୍ ଭଲ ଅଛେ କିଛି ହେନ୍ତା ଅସୁବିଧା ନାଇଁ ଚାଲିକିରି ଲୁକ ପଲେଇ ଆଉଛନ୍ ତମେ ଯାହାହେଲେ ଟୁହ୍ୱିଲର୍ ଏଟା ଯାଉଛ ଚାଲିକିରି ଲୁକ ପଲେଇ ଆଉଛନ୍

ଗଲେ ଯେ ସେନ୍କେ ଜାନବ ଯେ ଲୁକ୍ କେତନି କେତେ ଖାସ୍ କିରି ସେ ଜାଗାରେ ଯେନ୍ ଝରଣାଟା ଅଛି ଯେନ୍ ପାଣିଟା ଯେନ୍ ପଡ଼ୁଛି ନିକା ସେଟା ବହୁତ ବଢ଼ିଆ ଲାଗୁଛି ସେ ଜାଗାରେ ବୁଝିଲ କିନି ସେଠି ଠିଆ ହବ ଫୋଟ ଫୋଟ ବି ଖିଞ୍ଚୁଛନ୍ ଉଁ ହଁ ହେମିତି ଯିବ ଆର ସବୁ ସବୁ ଜାଗାରେ ବି ପଚାରି ଦେଲେ ସବୁ ଲୁକ କହିଦେବେ ସିଧା ବ୍ଲକ୍ ଛକ୍କେ ଯିବ ବ୍ଲକ୍ ଛକ୍ରୁ ପଚାରି ଦେଲେ ବି କହିଦେବେ କିଛି ଅସୁବିଧା ନାଇଁ ହଏ ହେଲା ଲୁକ ଯାଉଛନ୍ ତୁମେ ତ ଦେଖିଲେ ଜାନିପାରିବ ହେନ୍ତା ଆରମ୍ରେ ଯାହାକେ ପଚାରଲେ ବି କହିଦେବେ କିଛି ଅସୁବିଧା ନାଇଁ ପହଞ୍ଚିଲା ପରେ ଜାନିପାରିବ କେନ୍ତା ଜାଗା ବହୁତ ବଢ଼ିଆ ଲାଗୁଛି ହେଲା ଠିକ୍ ଅଛି ଭାଇ ଯାଆନ୍ତୁ ତାହେଲେ ତୁମେ